ହଁ ଆମ ବିଦ୍ୟାଳୟରେ ଏକ ପାଠାଗାର ଥିଲା ସେ ପାଠାଗାରରେ ଆମ ପଠ୍ୟପୁସ୍ତକ ଛଡ଼ା ଅନ୍ୟାନ୍ୟ ଗପ ବହି ଓ ଗୀତ ବହି ମଧ୍ୟ ଥିଲା ଆଉ ପିଲାବେଳେ କେତେଗୁଡ଼ିଏ ବହି ପଢ଼ିଛି ଯେଉଁଗୁଡ଼ିକ ଭାରି ଆନନ୍ଦଦାୟକ ଆଉ ସେହି ମଧ୍ୟରୁ ଛବିଳ ମଧୁ ବର୍ଣ୍ଣବୋଧ ମୋ ଛବି ବହି ଚିଲିକାତିରେ ଏସବୁ ବହି ଭାରି ବଢ଼ିଆ ପୁସ୍ତକ ଥିଲା ସେତେବେଳେ କବିବର ରାଧାନାଥଙ୍କର ବହି ମଧ୍ୟ କେତେଗୁଡ଼ିଏ ବହି ଆମେ ପଢ଼ିଥିଲୁ ସେଗୁଡ଼ିକ ସାଧାରଣତଃ ପ୍ରକୃତି ଉପରେ ପର୍ଯ୍ୟବସିତ ଥିଲା ଏବଂ ବିଦ୍ୟାଳୟର ଯେଉଁ ପାଠାଗାର ଥିଲା ସେଥିରୁ ଆମେ ବିଭିନ୍ନ ସମୟରେ ବହିକୁ ଆଣି ଘରେ ପଢ଼ୁ ଏବଂ ତାକୁ ପୁଣି ବିଦ୍ୟାଳୟରେ ଆମେ ଫେରାଇ ଦେଉ କିନ୍ତୁ ପିଲାଦିନେ ଆମେ ଯେଉଁ ପୁସ୍ତକ ଆମେ ପଢ଼ିଛୁ ସେଗୁଡ଼ିକୁ ଆମକୁ ଆମର ମନ ଏପର୍ଯ୍ୟନ୍ତ ମଧ୍ୟ ଛୁଇଁକି ରହିଛି ଆମେ ସେଗୁଡ଼ିକୁ ବେଳେ ବହୁତ ସମୟ ମନେପକାଇଥାଉ ଯେମିତିକି ରେବତୀ ଚିଲିକା ଆତିରେ ଏଇ ବହିଗୁଡ଼ା ଆମର ସବୁଦିନେ ମନେପଡ଼େ ଆଉ ବର୍ତ୍ତମାନ ତ ଆମେ ବହି ପଢ଼ିବା ଏବେ ଆସ୍ତେ ଆସ୍ତେ କମେଇ ଦେଲୁଣି କିନ୍ତୁ ଏହି ଯେଉଁ ବହିଗୁଡ଼ା ସେତେବେଳେ ପଢ଼ୁଥିଲେ ମଧ୍ୟ ଆମ ମନକୁ ଛୁଇଁ ରହିଛି